ଆଜ୍ଞା ନମସ୍କାର ନୂଆପଡ଼ାରେ କାର୍ କେତେ କେତେ ମଜୁରି ଅଛେ ଆଜ୍ଞା

ଆଜ୍ଞା

ଆଜ୍ଞା ଗୁଟେକେ ଶହେ ଟଙ୍ଗା ହଁ ଜାଣିିଛେଁ ଆଜ୍ଞା

ହଁ ଇଟା ହଉଛ ଆଜ୍ଞା ଆମ୍କେ ତ ନବେ ଟଙ୍ଗା ଦେଇଥିଲା ଆପଣ କହୁଛନ୍ ଶହେ ଟଙ୍କା ଇଟା ପୁଷାବା ନ ଆଜ୍ଞା

ହଁ ହଁ ହେନ୍ତା

ହଁ ହେନ୍ତା ଅଛେ ନ ଆଜ୍ଞା ଭଲ୍ ପୁଷାବା ତ ହେନ୍ତା ହେଲେ ଠିକ୍ ଅଛେ ଆଜ୍ଞା ମୁଇଁ କର୍ମି ନ ହେନ୍ତାଥି